ହଁ ସେମାନେ ବି କହିବାକୁ ଗଲେ ଆମରି ଭଳି ତାଙ୍କର ବି ଏକ ଭଲ ସୁନ୍ଦର ଜୀବନଟି ଅଛି ତ ସେମାନଙ୍କ ଯତ୍ନ ନେବାକୁ ମୁଁ ପସନ୍ଦ କରେ ସେମାନେ ଯେତେବେଳେ ତାଙ୍କ ଶିଶୁମାନଙ୍କୁ ଜନ୍ମ ଦିଅନ୍ତି କି ଦେବାର ଥାଏ ସେମାନଙ୍କୁ ଭଲ ଭଲ ଖାଦ୍ୟ ଭଲ ଭଲ ଭିଟାମିନ୍ର ଭିଟାମିନ୍ ଦିଆ ହୁଏ ଭଲ ଭଲ ଇଞ୍ଜେକ୍ସନ୍ ବି ଦେଉ ଆଉ ଏବଂ ପ୍ରଜନନ ସମୟରେ ଆମେ ତାଙ୍କ ଛୁଆମାନଙ୍କର ବି ବହୁତ ପ୍ରକାର ଭଲ କିନା ଯତ୍ନ ନେଉ ସେମାନଙ୍କୁ ବି ଯେମିତି ସେମାନଙ୍କର ରହିବାରେ କି ଶୋଇବାରେ କି ଖାଇବାରେ କୌଣସି ପ୍ରକାର ହେଳା ନ ରୁହେ ଆଉ ଆମର ତ ବହୁତ ଭଲ ପାଆନ୍ତି ଆମ ଘରେ ବି ପଶୁମାନଙ୍କୁ ତାଙ୍କର ଯତ୍ନ ବହୁତ ଭଲ ପ୍ରକାର ନେଉ ଯେମିତି ତାଙ୍କର କୌଣସି ପ୍ରକାର ଅସୁବିଧା ନରୁହେ କାରଣ ସେମାନେ ବି କହିବାକୁ ଗଲେ ଆମରି ଭଳି କଥା କହିପାରନ୍ତିନି କିନ୍ତୁ ତାଙ୍କର ଆମେ ସେ ଯତ୍ନ ନେଉ ଖାଇବା ରହିବା ପିଇବା ଶୋଇବାରେ ଯେମିତି କୌଣସି ପ୍ରକାର ଅସୁବିଧା ନ ରୁହେ ଆଉ ଆମ ପାଖରେ ପ୍ରାୟ ଘର ଜାତିର ଡୋମେଷ୍ଟିକ୍ ଆନିମଲ୍ ମାନେ ଅଛନ୍ତି